ଆଜିକାଲି ଲୋକମାନେ ମୋବାଇଲ୍ କିମ୍ବା ଲାପଟପ୍ରେ ଟାଇପିଂ କରିବା ପାଇଁ ବହୁତ ପସନ୍ଦ କରୁଛନ୍ତି ଆଗକାଳରେ ଲୋକମାନେ କାଳି ଦୁଆତରେ ଟାଇପିଂ କରିବା ପାଇଁ ଭଲ ପାଆନ୍ତି ଆଜି ଆଜିକାଲି ଛୁଆଙ୍କଠୁ ଆରମ୍ଭ କରି ବଡ଼ଲୋକ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ରେ ଟାଇପିଂ କରିବା ପାଇଁ ଭଲ ପାଉଛନ୍ତି ପେନସିଲ୍ ଡଟ୍ ଛାଡ଼ିକି ଆସିକି ଟାଇପିଂ ମୋବାଇଲ୍ରେ ଟାଇପିଂ କରୁଛନ୍ତି ମୋତେ ବି ମୋବାଇଲ୍ରେ ଟାଇପିଂ କରିତେ ବହୁତ ଭଲ ଲାଗେ କାରଣ ମୋ ପାଖରେ ଲାପଟପ୍ ନାହିଁ ସେଥିପାଇଁ ମୁଁ ମୋବାଇଲ୍ରେ ଟାଇପିଂ କରୁଛି